ମୁଁ ଭ୍ରମଣ କରିବା ସମୟରେ ଦୁଇଟି ଜିନିଷର ଅସୁବିଧାର ସମ୍ମୁଖୀନ ହେଇଥିଲି ଯେମିତିକି ଫାର୍ଷ୍ଟ୍ ଜିନିଷଟା ହେଉଛି ବାହାର ଲାଙ୍ଗୁଏଜ୍ ଗୁଡ଼ାକ ବୁଝି ହୁଏନି ମାନେ ଭାଷା ତାଙ୍କର ବୁଝି ହୁଏନି ମୁଁ ମୋର ନିଜ ଓଡ଼ିଆ ଭାଷା ବୁଝିପାରେ ଏବଂ ହିନ୍ଦୀ ଭାଷା ଅଳ୍ପ ଟିକିଏ ବୁଝିପାରେ ଇଂଲିଶ୍ ଭାଷା ବି ଅଳ୍ପ ଟିକିଏ ବୁଝିପାରେ ତାଙ୍କର ସେପଟକୁ ଅଲଗା ଲାଙ୍ଗୁଏଜ୍ ଗୁଡ଼ାକ ମାନେ ଅଲଗା ଭାଷାଗୁଡ଼ାକ ବୁଝି ହୁଏନି ଏବଂ ସେଠି ଭ୍ରମଣ କଲା ଟାଇମ୍ରେ ମୋତେ ବହୁତ ପ୍ରୋବ୍ଲେମ୍ ହେଇଥିଲା ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଇଥିଲି ମୁଁ ତାପରେ ମୋର ବାହାର ଏରିଆରେ ଥରେ ମୋର ମନି ପର୍ସ୍ ହଜିଯାଇଥିଲା ଏମିତି ଭ୍ରମଣ କରିବା ଟାଇମ୍ରେ ମାନେ ପଇସାପତ୍ର ରଖିବା ଜାଗା ସେଇଟା ହଜିଯାଇଥିଲା ତ ମୁଁ ସେଇଠି ପଇସାପତ୍ର ପାଇଁ ବହୁତ ହଇରାଣ ହେଇଥିଲି ତାପରେ ଘରକୁ ଫୋନ୍ କଲି ଘରୁ ପଇସାପତ୍ର ପଠେଇଲେ ସେଠୁ ଆସିପାରିଲି ତାପରେ ସେଠୁ ଭାଷା ଗୁଡ଼ାକ ବୁଝି ହୁଏନି ସେଠି ବି ଖାଇବା ପିଇବା ପାଇଁ ବି ବହୁତ ଷ୍ଟ୍ରଗଲ୍ କରିବାକୁ ପଡ଼ିଥିଲା ମୋତେ ସେଠି ଗୋଟିଏ ଜିନିଷ ମାଗିଲେ ଆଉ ଗୋଟିଏ ଜିନିଷ ଦିଅନ୍ତି ଆଉ ସେଇଠା ଭାଷା ଗୁଡ଼ାକୁ ବୁଝି ବି ହୁଏନି ମୁଁ ତାଙ୍କୁ କ'ଣ କହିଲି ସେ ଓଲଟା ବୁଝନ୍ତି ଏବଂ ସେଠି ପଇସାପତ୍ର ପାଇଁ ବି ବହୁତ ଅସୁବିଧା ହେଇଥିଲା ମୁଁ ସେଇଠୁ ଦୁଇ ତିନି ଦିନ ରହିକି ସେଇଠି ଭ୍ରମଣ କରିକି ଆସିଲି